ଆମ ଏ ଅଞ୍ଚଳରେ ପ୍ରାୟତଃ ଏହା ଏକ ଜଙ୍ଗଲ ଅଞ୍ଚଳ ଏ ଅଞ୍ଚଳରେ ହୋଟେଲ୍ର ଏତେ ବ୍ୟବସ୍ଥା ନାହିଁ କିନ୍ତୁ ପରିବହନ ବ୍ୟବସ୍ଥା ବସ୍ ଅଛି ବସ୍ ଅଟୋ ଫଟୋ ସବୁ ମିଳିଯା ଯାଇପାରେ ଆଉ ହୋଟେଲ୍ର ବ୍ୟବସ୍ଥା ଖାଇବା ପାଇଁ ମିଳିବ କିନ୍ତୁ ରହିବା ପାଇଁ ଟିକେ ଅସୁବିଧା ହେଉଛି ଯଦି ରହିବା ପାଇଁ ଗୋଟେ ଲଜ୍ କିମ୍ବା ହୋଟେଲ୍ ରହିଥାନ୍ତା ତା'ମାନେ ଭ୍ରମଣକାରୀକୁ ଭଲ ସୁବିଧା ହୁଅନ୍ତା ଯେହେତୁ ଆସି ଭ୍ରମଣ କରିବେ ଏ ପାଖ ଆଖପାଖ ବହୁତ ଗୁଡ଼ିଏ ମନ୍ଦିର ଆଉ ଜଳପ୍ରପାତ ଗୁଡ଼ାକ ଅଛି କିନ୍ତୁ ରହିବା ପାଇଁ ଟିକେ ଅସୁବିଧା ହେଉଛି ତେଣୁ ରହିବାର ବ୍ୟବସ୍ଥା ଯଦି ହେଇପାରନ୍ତା ତା'ହେଲେ ଭ୍ରମଣକାରୀଙ୍କୁ ବହୁତ ସୁବିଧା ହୁଅନ୍ତା